ହଁ ଆଜ୍ଞା ଆପଣ ସାମ୍ବାଦିକ କହୁଛନ୍ତି ତ ସାମ୍ବାଦିକ ଇଏରୁ ମୁଁ ସେଇ ଗଜପତିରୁ କହୁଚି ମୁଁ ଜଣେ ଆଦିବାସୀ ଲୋକ ମୁଁ ଚାହୁଁଛୁ ଆମର ଏଇଠି କେତେ ଜଣ ସ୍ତ୍ରୀ ଲୋକ ମିଶି ଏଇ ବିରିୟାନୀ ବନେଇଛୁ ତାକୁ ବିକ୍ରି କରିକି ସୁବିଧା ଅସୁବିଧାରେ ଦୁଇ ପଇସା ଲାଭ ହେବ ଆମ ବିରିୟାନିଟାର ଫେମସ୍ ମଧ୍ୟ ହେବ ସେଇଠି ମୁଁ ଶୁଣୁଥିଲି ଆପଣ ଆପଣଙ୍କର ସମ୍ବାଦରେ ଯଦି ଏଇଟା ପ୍ରଚାର କରିଦେଇପାରିବେ ହଁ ତେବେ ସବୁପ୍ରକାରର ସୁବିଧା ହୁଅନ୍ତା ସମସ୍ତେ ବି ଜାଣନ୍ତେ ଫୋନ୍ ନମ୍ବର୍ଟା ବି ଦେଇଦିଅନ୍ତେ ମୁଁ ଫୋନ୍ ନମ୍ବର୍ଟା ବି ଆପଣଙ୍କୁ ଦେଇଦେବି ସେଇଥିପାଇଁ ମୁଁ ଅନୁରୋଧ କରୁଛି ଆପଣ ଏଇଟାକୁ ପ୍ରଚାର କରାଇ ଦିଅନ୍ତୁ ପେପର୍ରେ ଦିଅନ୍ତୁ ସମ୍ବାଦରେ ଦିଅନ୍ତୁ କ'ଣ କହୁଛନ୍ତି

ହଁ ହଁ ହଁ ଜାଣିବେ ମଧ୍ୟ ବିରିୟାନୀ କେମିତି ହଁ ଆଚ୍ଛା

ହଁ ମୁଁ ଚାହୁଁଛି ସବୁ ଏଗୁଡ଼ାକ କେମିତି ପ୍ରଚାର ପ୍ରସାର ହେଉ ସେଇଥିପାଇଁ ମୁଁ ଆପଣଙ୍କ ପାଖକୁ ଫୋନ୍ କରି ଶୁଣ ଜଣାଇଲି ହଁ ଆଚ୍ଛା ହଉ ହଉ ହଉ ଆଚ୍ଛା ହଉ ହଁ ଠିକ୍ ଅଛି ଧନ୍ୟବାଦ ହଁ ହଁ